ହଁ ହ୍ୟାଲୋ ଆମର ତ ମିକ୍ସ ଫୁଲଟା ନାହିଁ ଗୋଟିଏ ହିଁ କଲର ଅଛି ହଳଦୀ କଲରର ଆପଣ ଟିକିଏ ଆଗରୁ କହିବାର ଥିଲା ନା ହଁ ଏବେ ଦେଖନ୍ତୁ ଏକା ମୁଁ ଦଶଟା ଅର୍ଡ଼ର ମିଳିଛି ସେଇଥିରେ ଆପଣ ସେଇ ଫୁଲ ଯେଉଁ କହିଲେ ମିକ୍ସିଂଟା ସିଏ ବି ପଳାଇଛି ଆଉ ଏବେ ଯେଉଁ ଫୁଲଟା ମାନେ ବହୁତ କମ୍ ଆସୁଛି ତ ସେଇଥିପାଇଁ ସେଇଟା ଗୋଟେ ମାନେ ଆପଣଙ୍କୁ କେତେ ଦରକାର କି କେତେ କ'ଣ ଦରକାର ହଁ ହଁ

ଆଚ୍ଛା ଇଏ ଯେ ଆପଣ ଯେଉଁ କହିଲେ ହଳଦୀ ଫୁଲ ଖାଲି ଦରକାର ଗେଣ୍ଡୁର ଏଇଟା କୋଡ଼ିଏ କହୁଛନ୍ତି ତିରିଶ ନେଇଯାଆନ୍ତୁ ଆଉ ଯେଉଁ ମିକ୍ସଟା ଯେଉଁଟା ଅଛି ସେଇଟା ଆମ ପାଖରେ ଏବେ ସରିଯାଇଛି ଆସିବା ପାଇଁ ଆଉ ଟାଇମ୍ ଲାଗିବ ଗଣେଶ ପୂଜା ବି ସରିଯାଇଥିବ ସେ ଟାଇମ୍ରେ ଆମର ଗୋଟେ ମାଳ ପିଛା ରହୁଛି ଦୁଇଶହ ଟଙ୍କା ଖୋଲା ଆମର ଇଏ ହିସାବରେ ଅଛି ପଚାଶ ଟଙ୍କା ପଡ଼ୁଛି ହଁ ରଜନୀ ଟିକିଏ ଏବେ ରେଟ୍ ଅଛି ସେଇଟା ହେଉଛି ସତୁରି ଟଙ୍କା ଅଛି ରଜନୀ କୋଡ଼ିଏ ମାଳ ତ ହେବନି ଗୋଟେ ବାର କି ତେର ମାଳ ହେଇଯିବ ହଁ ଆପଣଙ୍କୁ ଜାଣିନିକି କମାଇଦେବା କମାଇଦେବା ଗୋଟେ ଶହେ ଦୁଇଶହ ଏପଟ ସେପଟ କଲେ କ'ଣ ହେଉଛି କମାଇଦେବା ଆସନ୍ତୁ ଆପଣ କିଛି ପ୍ରୋବ୍ଲେମ୍ ନାହିଁ ହଁ ଆଡ଼ଭାନ୍ସଟା ଟିକିଏ ପଠାଇଦେଲେ ବି ହେବ ନହେଲେ ମୁଁ ଆପଣଙ୍କୁ ଜାଣିଛି ବା କିଛି ପ୍ରୋବ୍ଲେମ୍ ନାହିଁ ଆପଣ ସନ୍ଧ୍ୟାରେ ଆସନ୍ତୁ ପଇସା ଦେଇକି ନେଇଯିବେ ଆଉ ହଁ ବା ହଁ ହଉ ହଉ ଠିକ୍ ଅଛି ଆପଣ ଆସନ୍ତୁ ସନ୍ଧ୍ୟାରେ ଅଧା ପେମେଣ୍ଟ୍ଟା ଦେଇଦିଅନ୍ତୁ ତାପରେ ନେଇଯିବେ ଆଉ ହଉ ହଉ ଠିକ୍ ଅଛି